ହଁ ହ୍ୟାଲୋ ଇଏ ଜିନ୍ସ ଜଣ୍ଟର ମୁଁ ଆଣିଥିଲି ଆଣିବାକୁ କେଉଁଠି ଯୋଉଁ ଆମର ସେଠୁ ଆଣିଥିଲି ଯାଇଁ ଜିନ୍ସରୁ ଜିନ୍ସ ସେ ଆମର କୋଲାର ଛକରୁ ଆଣିଥିଲି ସେ କୋଲାର ଛକରୁ ଗୋଟେ ଜିନ୍ସ ଆଣିଥିଲି ସେ ଜିନ୍ସ ପଳେଇଲାଣି କେତେ ଛଅ ମାସ ଉପରେ ଗଲାଣି ମୁଁ ବହୁତ ସମୟ ସଫାସୁଫି କଲି କିଛି କଲି ମାନେ ବହୁତ ଜିନିଷ ସବୁ କଲି କିଛି ହେଲାଣି କିମ୍ବା ସଫାସୁଫି କଲା ପରେ ବି ଭଲ ରହୁଛି ତୁ ସେଇଠୁ ଯାଇ ଆଣେ ହେଲା ଭଲ ପଡ଼ିବ ଆଉ ଭଲ ଇାବରେ ବି ପଡ଼ିବ ଛଅ ମାସ ସାତ ମାସ ହେଇଗଲାଣି ମୁଁ ଆଣିଲାଣି ଆଉ ଦୁର୍ଗା କତ ଦୁର୍ଗା ପୂଜା ବେଳେ ଆଣିଥିଲି ଆଜି ବି ଭଲ ଅଛି ତୁ ସେଇଠୁ ଯାଇ ଆଣେ ଭଲ ପଡ଼ିବ ଆଉ ହେଲା ମନଦୁଃଖ କରିବୁନୁ ହେଲା ହେଲା ଆଉ ଏ ସମୟରୁ ମୁଁ ପୁଣି ଆଣିବି ପଣା ସଂକ୍ରାନ୍ତିକୁ ଗଲେ ଆଣିବି ଗୋଟେ ଦେଖିବା ଆଣିବି ଆଉ ଯଦି ହବ ତୁ ବି ଯଦି ଆଣିପାରିବୁ ଗୋଟେ ଆଣିବୁ ସେଇଠୁ ଆଉ ଭଲ ଜିନ୍ସ ବି ମିଳୁଛି ଛଅ ସାତ ମାସ ହେଲାପରେ ବି କିଛି ବହୁତଥର ପିନ୍ଧିିକି ତାକୁ ସଫାସୁଫି ବି କରିଛି ପାଞ୍ଚ ଛଅଥର ଖଣ୍ଡେ ସଫାସୁଫି ବି ହେଇଛି ତଥାପି ଭଲ ଅଛି ଆଉ ଏଇ କଥା ଆଣିବୁ ଯାହା କରିବୁ ମୋର କିଛି ନାହିଁ ହେଲା ଆଉ ତୁ ଯଦି ହବ ଆଉ ଗୋଟା ଆଣେ ସେ ବି ଭଲ ବି ପଡ଼ିବ ଯେ ଆଉ ଇଏ କରୁଛି ହେଲା ଆଉ ସେ ତ ଏଇ ଜାଗାରେ ରହୁଛି ଯଦି ହବ ତୁ ନେଇକରି ଆ ଗୋଟେ ଆଉ ମୁଁ ଦେଖିକି କହିବି ଆଉ ହେଲା ଆଉ ତୁ ଗୋଟେ କାମ କର ଜିନ୍ସ ଯଦି ଆଣିବୁ କୋଲାଟ ଛକର ରାହାମାଳ ଏଇ ଜାଗାରେ ଯାଇ ପହଁଚିବୁ ଆଉ ମୋତେ କଲ୍ କରିବୁ ମୁଁ ବି ତୋ ସାଙ୍ଗେ ଯିବି ହେଲା ଯିବି ଦେଖିବା ସାଙ୍ଗ ହେଇ ଆଣିବା କ'ଣ କାରଗୋ ପ୍ୟାଣ୍ଟ ଆଣିବୁ ନା ଜିନ୍ସ କରିବୁ ନା ଜିନ୍ସ କଟନ କରିବୁ ନା ଏଇ ସବୁ ଦେଖିକି ଆଣିବୁ ହେଲା ଆଉ ଯଦି ହବ ଇଏ କରିବ ଏଇ ସବୁ କହୁଛି ତୁ ତୋର ଇଛା ହେଲେ ଆଣେ ନ ଆଣେ ମୋତେ କିଛି ଏତେ କହିବା ଦରକାର ନାହିଁ ହେଲା

ଯଦି ହବ ତୁ ତୋର ଆଣେ ଚାଲୁଛି ଚାଲୁ ଦେଢ଼ଶହ ଯେତେବେଳେ ହେଇଯିବ ମୁଁ ଇଏ କରିଦେବି ଆଉ ସେତେବେଳେ ମୋତେ କିଛି କହିବୁନୁ ମୋତେ ସେ ପ୍ରୋବ୍ଲେମରେ ପୁରେଇବା ଦରକାର ନାହିଁ ହେଲା ଆଉ ଯଦି ହବ ଚେଷ୍ଟା କର ଭଲ ଭଲରେ ସେଇ ଜିନିଷ ସବୁ କଟିଯାଉ ଆଉ ଏ ଅଳିଆ ମଳିଆ ଗାତରେ ମୋତେ ପୁରେଇବୁନୁ ଏତିକି କହୁଛି ଆଉ ରଖୁଛି ଆଉ ଗପେନା ଅଧିକ ହେଲା